ଆଜ୍ଞା ମୁଁ ନୟାଗଡ଼ ଜିଲ୍ଲାର ନଛିପୁର ଗ୍ରାମର ପ୍ରଭାକର ଆମ ପଡ଼ୋଶୀ ଦୁଇଜଣ ଗଣ୍ଡଗୋଳ ହୋଇଥିଲେ ଗ୍ରାମବାସୀ ମାନଙ୍କୁ ନେଇକି ସବୁ କଥା ଆଲୋଚନା ହେଉଛି ସଦାବେଳେ ସବୁ କଥା ଗ୍ରାମବାସୀ ଲୋକ ସବୁ ଗଣ୍ଡଗୋଳ ସମାଧାନ କରୁଛନ୍ତି ଦୁଇ ଭାଇ ଭିତରେ ବହୁତ ଗଣ୍ଡଗୋଳ ହେଲେ ଜାଗା ବାଡ଼ି ବିଷୟରେ ତେଣୁକରି ଗ୍ରାମର ସମସ୍ତେ ମେମ୍ବର ଆଉ ଗ୍ରାମବାସୀ ସମସ୍ତେ ଥାଇ ତା'ର ସମାଧାନ କରିଲେ ଦୁଇ ପରିବାର ବହୁତ ଭଲରେ ରହିଛନ୍ତି